ମୋର ପରିସ୍ଥିତି ଜଟିଳ ଥିବାରୁ ମୁଁ ଅତ୍ୟାଧୁନିକ ସାମଗ୍ରୀ ଟ୍ରାକ୍ଟର୍ ହେଉ କୌଣସି ଜିନିଷ ଉପରେ ମୋର କିଣିବାର ସକ୍ଷମ ହେଉନାହିଁ ତେଣୁ ମୁଁ କୃଷିରେ ଟିକେ କମ୍ ରହିଯାଉଛି ଏଥିଯୋଗୁଁ ମୁଁ ଯଦି ଫସଲରେ ଋଣ ଇଏ କରନ୍ତି କୌଣସି ଫାର୍ମ ବତକ ହଉ ପଶୁ ପାଳନ ଫାର୍ମ ହଉ ଯେ କୌଣସି ଫାର୍ମ ହଉ ସରକାରଙ୍କ ଦ୍ଵାରା କିଛି ସ୍ୱଳ୍ପ ଋଣ ପାଇଲେ ମୁଁ ସେଥିରେ କିଛି ଉନ୍ନତ୍ତ ଧରଣର ଫାର୍ମ କରିପାରିବି ଆଉ ସେଥିରେ ବି ମୁଁ ଭଲ ମୋ ନିଜକୁ ଠିଆ କରିପାରିବି ନିଜ ମୋତେ ଫସଲ ଋଣ ଦେଲେ ମୁଁ ଉପକୃତ ହେବି